ଆମେ ଅଳ୍ପଦିନରେ ଫ୍ୟାମଲି ମାନଙ୍କ ସହିତ ଯାଇଥିଲୁ କୋରାପୁଟ ଆମେ ସେଇଠି ପରିଦର୍ଶନ କରିବା ପାଇଁ ବିଶେଷ ସୁନ୍ଦର ଆଉ ରକ୍ କ୍ଲାଇବିଂ ବି ଦେଖିଲୁ ସେଇ ଜାଗାରେ ଭଲ ପାହାଡ଼ ଉପରେ ଭଲ ସିନେରୀ ଥିଲା ଆମେ ତା'ଉପରେ ଚଢ଼ିକିନା ଯାଇଥିଲୁ ଚଢ଼ିକି ଗଲାବେଳେ ବଢ଼ିଆ ସିନେରୀ ତା'ଉପରେ ଥିଲା ଫ୍ୟାମଲି ଫଟୋ ବି ତା'ଉପରେ ଉଠାଇଲୁ ଫ୍ୟାମଲି ସହିତ ବାପା ମା' ଭାଇ ଭଉଣୀ ସମସ୍ତଙ୍କ ସହିତ ଗୋଟେ ଫଟୋ ଉଠାଇଛୁ ଭଲ ସିନେରୀ ବି ଥିଲା ଅନେକ ପ୍ରକାର ଲୋକମାନେ ବି ସେଇଠି ଦେଖା ହେଲେ ଅନେକ ପ୍ରକାର ମାନେ ସେଇଠି ଗୋଟେ ଝରଣା ବି ଦେଖାଯାଉଥିଲା ସେ ତା' ସାଇଡ଼୍ ଆଡ଼େ ସେଇଠି ଆମେ ତଳକୁ ବି ଓହ୍ଲାଇଲୁ ତଳକୁ ଓହ୍ଲାଇବା ବେଳେ ଅଧିକ ଉଚ୍ଚା ଲାଗୁଥିଲା କିନ୍ତୁ ଟିକେ ମୁଣ୍ଡ ବୁଲାଇଲା ଭଳିଆ ଲାଗିଲା କିନ୍ତୁ ଆସ୍ତେ ଆସ୍ତେ ଆମେ ତଳକୁ ଓହ୍ଲାଇଲୁ